ପଶୁ ମାନଙ୍କୁ ସବୁ ପଶୁ ମାନଙ୍କୁ ଅଲଗା ଅଲଗା ଘରେ ରଖିବେ ଆଉ ଯେମିତିକି ଗାଈ କି ଗୁହାଳ ରେ ରଖିବେ ଆଉ ଛେଳି କୁ ଗୋଟେ ଅଲଗା ଘରେ ରଖିବେ କୁକୁଡ଼ା କୁ କୁକୁଡ଼ା ଫାର୍ମ କରିକି ରଖିବେ ସମସ୍ତ ପଶୁକୁ ଅଲଗା ଅଲଗା କରି ରଖିବେ ଆଉ ତାଙ୍କ ଯେଉଁ ରହୁଛନ୍ତି ପଶୁ ମାନେ ଯେଉଁ ଘରେ ରହୁଛନ୍ତି ସେ ଘରକୁ ବହୁତ ସଫା ସୁତୁରା ରଖିବେ ଆଉ ସେଠିକି ଯେମିତି ସୂର୍ଯ୍ୟ କିରଣ ଯାଇ ପାରୁଥିବ ଆଉ ଯେଉଁ ପବନ ଯାଇ ପାରୁଥିବ ଏ ସେଇଠି ସେଇଟା ବି ଦେଖିବାକୁ ପଡ଼ିବ ଆଉ ପଶୁ ମାନଙ୍କୁ ଠିକ୍ ସମୟରେ ଖାଇବାକୁ ଦିଆ ଯାଉଥିବା ଦରକାର ନହେଲେ ସେମାନେ ବଢ଼ିବେ କେମିତି କି ଯଦି ତାଙ୍କୁ ଆମେ ଭଲ ସେ ଖାଇବାକୁ ନ ଦବା ତ ସେମାନେ ବଢ଼ିବେ କେମିତି ତେଣୁକରି ତାଙ୍କୁ ଭଲ ଭଲ ଖାଇବାକୁ ଦେଲେ ସେମାନେ ବଢ଼ିବେ